ଆମ ଅଞ୍ଚଳର ଆଦିବାସୀ ଗ୍ରନ୍ଥ ହେଉଛି ଘୁମୁରା ଅଟେ ଆଦିବାସୀ ଅଞ୍ଚଳରେ ପୁରୁଷ ସ୍ତ୍ରୀ ମିଶି ନାଚ କରନ୍ତି ପୁରୁଷମାନେ ଢୋଲ ବଜାନ୍ତି ବିଭିନ୍ନ ପ୍ରକାର ରଙ୍ଗୀନ ବସ୍ତ୍ର ପିନ୍ଧି ନାଚ କରନ୍ତି ମୁଣ୍ଡରେ ପାରା ପର୍ଯ୍ୟୀ ସ୍ତ୍ରୀ ଲୋକମାନେ ଘୋଷି ନାଚନ୍ତି ପୁରୁଷମାନେ ଢେଲ କଜଣି ଖଞ୍ଜଣି ସ୍ତ୍ରୀ ଲୋକମାନେ ସେମାନଙ୍କ ତାଳରେ ହାତ ଧରି ଧରି ହୋଇ ନାଚନ୍ତି ସେ ନାଚଟି କରୁ ବହୁତ ମନମୁଗ୍ଧ କରେ ଅଟେ ସେ ନାଚଟି ସରକାର ଟିକିଏ ସୁବିଧା ଦେଲେ ସେମାନେ ଆହୁରି ଆଗେଇ ପାରିବେ